ଆମର ପରିବାରର ଅନେକ ସ୍ୱାସ୍ଥ୍ୟ ବୀମା ଯେମିତିକି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଏହି କାର୍ଡ଼ରେ ଗରିବ ଲୋକମାନେ ଅନେକ ସୁବିଧା ପାଇଥାନ୍ତି ଗରିବମାନେ ପଇସା ଅଭାବରେ ଚିକିତ୍ସା ନପାଇ ମରିଯିବା ପରେ ବିଜୁ ବାବୁଙ୍କ ପୁଅ ନବୀନ ବାବୁ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରତ୍ୟେକ ଘରକୁ ଦିଆଯାଇଛି ଏହାଦ୍ୱାରା ସବୁ ଗରିବ ମାଗଣାରେ ଚିକିତ୍ସା ପାଇବା ପାଇପାରନ୍ତି ଏହି କାର୍ଡ଼ ପାଇଁ ସମସ୍ତେ ଖୁସି ମଧ୍ୟ ଅଛନ୍ତି ଗରିବ ଲୋକମାନେ ସବୁ ମାନେ ଆମ ପରିବାର ଲୋକମାନେ ବି ଅନେକ ସୁବିଧା ପାଇଛନ୍ତି ଥରେ ମୋ ଜେଜେ ବାପାର ହଠାତ୍ ପଡ଼ିିକି ଭାଙ୍ଗି ଯାଇଥିଲା ଆମ ପାଖରେ ଏତେ ଟଙ୍କା ନଥିଲା ହେଉ ଆମର ମନେ ପଡ଼ିଲା ଯେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ସେହି କାର୍ଡ଼ ଦ୍ୱାରା ମୋ ଜେଜେବାପାଙ୍କ ହାତ ଠିକ୍ ହୋଇଯାଇଛି ଆମକୁ ବହୁତ ଖୁସି ଲାଗିଲା ଆମେ ବହୁତ ଖୁସି ଏହି କାର୍ଡ଼ ପାଇଁ ଏହି କାର୍ଡ଼ ଯଦି ନଥାନ୍ତା ତେବେ ମୋ ଜେଜେ ବାପାଙ୍କ ହାତ ଠିକ୍ କରିବା ପାଇଁ ଆମକୁ କରଜ କରି ପଇସା ଆଣିବାକୁ ପଡ଼ିଥାନ୍ତା